ମୁଁ ସର୍ବଦା ବଡ଼ ବଡ଼ ଲୋକଙ୍କର ଗପ ବହି ପଢ଼ିବାକୁ ଭଲ ପାଏ ମୁଁ ବିଶେଷ କରି ଗୋପବନ୍ଧୁ ଦାସଙ୍କର ଜୀବନୀ ଏବଂ କାହାଣୀ ଗୁଡ଼ିକ ପଢ଼ିବାକୁ ବହୁତ ଭଲ ପାଏ ବିଶେଷ କରି ଗୋପବନ୍ଧୁ ଦାସଙ୍କର ମିଶୁ ମୋ'ର ଦେହ ଏ ଦେଶ ମାଟିରେ ବିଶ୍ୱବାସୀ ଚାଲି ଯା'ନ୍ତୁ ମୋ' ପିଠିରେ ଏହି ଉକ୍ତିରେ ମୁଁ ବହୁତ ଅନୁପ୍ରାଣିତ ହୋଇ ମୋ' ଜୀବନକୁ ଅନ୍ୟ ଲୋକମାନଙ୍କର ଉପକାର ପାଇଁ ଚିନ୍ତା କରିଅଛି ମୁଁ ଏକ ପୁସ୍ତକ କ୍ଲବରେ ଯୋଗ ଦେଇଥିଲି ଏବଂ ସେଠାରେ ବିଭିନ୍ନ ପ୍ରକାର ଲେଖକ ଓ କବିମାନଙ୍କର ବହି ପଢ଼ିଥିଲି ଏବଂ ସେମାନଙ୍କର ସେମାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେମାନଙ୍କ ପରି ହେବା ପାଇଁ ଚେଷ୍ଟା କରୁଛି